ଓଡ଼ିଆ ଭାଷାର ବୈଶିଷ୍ଟ୍ୟ ଅଧିକ ଓଡ଼ିଆ ଭାଷାର ବ୍ୟାକରଣ ବହୁତ ଅଧିକ ଇଂଲିଶ୍ରେ ଯେପରି ନଥାଏ ଇଂଲିଶ୍ରେ ଏ ଏ ମିଶିକି ଥିଲେ ଆମେ ଆ କହୁ କିନ୍ତୁ ଓଡ଼ି ଓଡ଼ିଆ ଭାଷାରେ ଆ ଗୋଟିଏ ଶବ୍ଦ ଓଡ଼ିଆ ଭାଷାରେ ଇଏ ଦୁଇଟା ତିନିଟା ଶବ୍ଦକୁ ମିଶେଇ ବ୍ୟାକରଣ କରିଦେଉ କିନ୍ତୁ ଇଂଲିଶ୍ରେ ଗୋଟିଏ ଦୁଇଟା ଶବ୍ଦକୁ ମିଶେଇ ଆମେ ସେଣ୍ଟେନ୍ସ କରିଦେଉ ଓଡ଼ିଆ ଭାଷାର ବୈ ବୈଶିଷ୍ଟ୍ୟ ବହୁତ ଅଧିକା ସେଇଥିପାଇଁ ଆମେ କ'ଣ କରୁ ନା ଓଡ଼ିଆ ଭାଷାରେ ସନ୍ଧି ଅଛି ପୁ ବହୁତ ପ୍ରକାର ବ୍ୟାକରଣ ଅଛି ଓଡ଼ିଆ ଭାଷାରେ ଦୁଇଟା ଶବ୍ଦକୁ ମିଶେଇ ଅ ଆ କଲେ ଇଂଲିଶ୍ରେ କିନ୍ତୁ ଦୁଇଟା ଭାଷା ମିଶିକି ଅ ହୁଏ ଓଡ଼ିଆ ଭାଷାରେ ଆମେ ଯେମିତି ଦୁଇଟା ଶବ୍ଦକୁ ମିଶ୍ରଣ କରୁ କିନ୍ତୁ ଇଂଲିଶ୍ରେ ହୁଏ ଏ ଏସ କେ ଏମ ମାନେ ଦଶ କଭର ଓଡ଼ିଆ ଭାଷାରେ ଗୋଟିଏ ଶ ଦୁଇଟା ତିନିଟା ଶବ୍ଦକୁ ମିଶିକି ଗୋଟିଏ ଶବ୍ଦ କରିପାରିବୁ ଏ ଇଂଲିଶ୍ରେ କିନ୍ତୁ ଦୁଇଟା ତିନିଟା ଶବ୍ଦ ମିଶେଇଲେ ବି ସିଏ ତିନିଟା ଚାରଟା ଶବ୍ଦ ହିଁ ହୁଏ ତ ଓଡ଼ିଆ ଭାଷାର ବୈଶିଷ୍ଟ୍ୟ ବହୁ ଅଧିକା ଇଂଲିଶ୍ ଭାଷାଠୁଁ ବହୁତ ଭିନ୍ନ ତା' ବ୍ୟାକରଣ ବି ମଧ୍ୟ ବହୁତ କମ୍ ଓଡ଼ିଆ ଭାଷାର ଅଧିକା ତ ଓଡ଼ିଆ ଭାଷାର ବୈଶିଷ୍ଟ୍ୟ ଯେହେତୁ କହିଲେ ଅଧିକ ବହୁତ ପ୍ରକାର ବ୍ୟାକରଣ ଆମ ଓଡ଼ିଆ ଭାଷାରେ ରହିଅଛି